ମୁଁ ଗୋଟିଏ ମେସୋରୁ ମୋବାଇଲ୍ ଚାର୍ଜର୍ ଅର୍ଡ଼ର୍ କରିଥିଲି ଯୋଉଟାକି ଦେଖିଥିଲି ଯେ ସବୁ ମାନେ ଭଲ ଆସିଥିଲା ଆସିଲା ପରେ ଦେଖ ମାନେ ଦେଖିବାକୁ ପାଇଲି ଯେ ଚାର୍ଜ ଉଠଉନି ଭଲ୍ସେ କି ମୋବାଇଲ୍ ମାନେ ଜଲ୍ଦି ଚାର୍ଜର୍ ଗରମ ହେଇଯାଉଛି ତା'ପରେ ମୁଁ ଯୋଉ ଅର୍ଡ଼ର୍ କରିଥିଲି ବ୍ଲାକ୍ କଲର୍ର ସେଇଟା ଆସିଲା ହ୍ୱାଇଟ୍ କଲର୍ ମାନେ ଖରାପ୍ ଆସିଲା କିନ୍ତୁ ହଜାରେ ଟଙ୍କା ତା'ର ପ୍ରାଇଜ୍ ହିସାବରେ ଆସିଥିଲା ମେସୋରେ ମୁଁ ଯାହାଟା ଦେଖିଥିଲି ଆଡ଼୍ର୍ଭର୍ଟାଇଜ୍ରେ ତ ମୋତେ ଭଲ ଲାଗିଥିଲା ଯେ ଯାହା ହେଉ ଗୋଟେ ମାନେ ପ୍ରାଇଜ୍ ଅଛି ହଜାର ଟଙ୍କା ତ ତା ହିସାବରେ ଚାର୍ଜର୍ଟା ବି ଭଲ ଆସିଥିବ କିନ୍ତୁ ଆସିଲାବେଳେ ନେଗେଟିଭ୍ ମାନେ ତା'ର ଓଲ୍ଟା ହିଁ ଆସିଛି ମାନେ ଯୋଉଟା ମୁଁ ଅର୍ଡ଼ର୍ କରିଛି ସେଇଟା ଆସିନି ଓଲ୍ଟା ଆସିଛି ମାନେ କଲର୍ ୱାଇଜ୍ ମୁଁ ଗୋଟେ କଲର୍ କରିଥିଲି ସେ ଅଦର୍ କଲର୍ ଆସିଛି ସେକେଣ୍ଡ୍ ଜିନିଷ ମାନେ ମୁଁ ଭଲ ମାନେ ଭାବୁଥିଲି ସେ ଗୋଟେ ଖରାପ୍ ଆସିଛି ତ କିଛି ବି ଭଲ ଲାଗିଲାନି ତ ପ୍ରାଇଜ୍ ହିସାବରେ ରେଟ୍ ବି ନେଇଛନ୍ତି ହଜାର ଟଙ୍କା କିନ୍ତୁ ଦେଇଛନ୍ତି ଗୋଟେ ଖରାପ୍ ଜିନିଷ ମାନେ ଫେକ୍ ଜିନିଷ ମେସୋରେ ଏମିତି ଅର୍ଡ଼ର୍ କଲେ ମେସୋ ମାନେ ଖରାପ୍ ଜିନିଷ ହିଁ ଆସେ